କେଉଁ ଜିନିଷ ନେବେ ଆପଣ

କେଉଁ ପ୍ରକାର କାମ କେତେ ବର୍ଷ ପାଇଁ

ହଁ ହଉ ଦେଖୁନାହାଁନ୍ତି

ହଉ ଦେଖୋଉଛି

ଦେଖୁନାହାଁନ୍ତି କଲରଟା ବି ଭଲ ହେଇଛି

ହ ହଉ ଦେଖନ୍ତୁ

ତିନି ହଜାର ଆସିବ

ଏତେ କମେଇ ହେଇପାରିବନି

କେତେ ଟଙ୍କା ଭିତରେ ନାଇଁ ନାଇଁ

ହଁ ହଉ ଦେଖନ୍ତୁ ଆପଣ କେଉଁଟା ମନ ପସନ୍ଦ ହେଉଛି ଦେଖୁନାହାଁନ୍ତି ଅଛି ହଁ ଦେଖୁନାହାଁନ୍ତି

ହଁ ଏମିତି ଅଳ୍ପ କାଟିବୁ ଆଉ

ହଁ ହଉ ଠିକ୍ ଅଛି